ଆଜ୍ଞା ସାର୍ ନମସ୍କାର ଆଜ୍ଞା ସାର୍

ଆଜ୍ଞା ସାର୍ ନମସ୍କାର ଭେରି ଗୁଡ୍ ମର୍ଣ୍ଣିଙ୍ଗ୍

ସାର୍ ମେଡିକାଲରୁ କହୁଛନ୍ତି ଆପଣ ନାଇଁ କି ଆଜ୍ଞା ସାର୍ ମୋ ଜଣେ ପେସେଣ୍ଟ୍ ଆସିବେ ମୁଁ ବି ଜଣେ ପେସେଣ୍ଟ ଆଜ୍ଞା ସାର୍ କ'ଣ କେମିତି ଆପଣଙ୍କ ମେଡିକାଲରେ କ'ଣ କେମିତି ସୁବିଧା ସହଯୋଗ ଅଛି ଆପଣଙ୍କ ମେଡିକାଲରେ କ'ଣ ଟିକେ ଆପଣ ମୋତେ ତାର

ଆଜ୍ଞା ସେ ଯୋଉ ବିଜୁ ଆଜ୍ଞା ବିଜୁ ସ୍ୱାସ୍ଥ୍ୟ କାର୍ଡ୍ ୟୁଜ ଏବେ ବି ହେଉଛି ଆଜ୍ଞ ସାର୍ ଆଜ୍ଞା ସାର୍ ତ ପେସେଣ୍ଟ୍ ତ ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ସାର୍ ଲାଟିନ୍ ବାଥରୁମ୍ ପରିଷ୍କାର ପରିଚ୍ଛନ୍ନ ସ୍ୱଚ୍ଛ ପୁରା ଆଜ୍ଞା ସାର୍ ନିଟ୍ ଏଣ୍ଡ୍ କ୍ଲିନ୍ ପୁରା ଆଜ୍ଞା ସାର୍ ଡକ୍ଟର ଡକ୍ଟର କେବେ ମୁଁ କହିଲି ସାର୍ କୋଉ କୋଉଠୁ କୋଉ ଷ୍ଟେଟରୁ ଆସୁଛନ୍ତି ଡକ୍ଟର ବାହାର ଷ୍ଟେଟରୁ ଆଜ୍ଞା ସାର୍ ସେ ସେ ଜଣେ ପେସେଣ୍ଟ ସାଙ୍ଗରେ ଆଉ କେତେଜଣ ଆଡ୍ ହୋଇପାରିବେ ମାନେ ତାଙ୍କ ପାଇଁ ସହଯୋଗ କରିବା ପାଇଁ ଆଜ୍ଞା ସାର୍ ତା'ହେଲେେ ମେଡିକାଲ୍ରେ ବହୁତ ଫେସିଲିଟି ଅଛି ଆପଣଙ୍କର ନାଇ ସାର୍ ଆପଣ ମେଡିସିନଟାରେ କେତେ ପରସେଣ୍ଟ୍ ଡିସକାଉଣ୍ଟ ଦେଉଛନ୍ତି ସାର୍ ଟେନ୍ କାଇଁ ବର୍ତ୍ତମାନ ତ ସବୁଆଡ଼େ ତ ଟୁଏଲ୍ ପରସେଣ୍ଟ୍ ଦେଉଛନ୍ତି ଟେନ ପରସେଣ୍ଟ୍ ହଉ ଆଜ୍ଞ ସାର୍